ଭଦ୍ରକ ଜିଲ୍ଲାରେ ମୁଖ୍ୟତଃ ସାମାଜିକ କଲ୍ୟାଣ ଏବଂ ବିକାଶ କାର୍ଯ୍ୟକ୍ରମ ପାଇଁ ଆମର ରାଜ୍ୟ ତଥା ଜିଲ୍ଲାର ପ୍ରଶାସନ ମଧ୍ୟ ଅନେକାଂଶରେ ବିଭିନ୍ନ ପ୍ରକାରର ଉନ୍ନୟନ ମୂଳକ ପଦକ୍ଷେପ ନେଇଛନ୍ତି ଯେପରିକି କୌଣସି ଗରିବ ଘରର ପିଲାମାନେ ପାଠ ପଢ଼ାରୁ ବଞ୍ଚିତ ହୋଇ ନରହିବେ ସେଥିପାଇଁ ସେମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ପାଠ ପଢ଼େଇବା ସହ ପୋଷାକ ବହି ବ୍ୟାଗ ଏବଂ ମଧ୍ୟାହ୍ନ ଭୋଜନ ମଧ୍ୟ ପ୍ରଦାନ କରାଯାଉଛି ଏବଂ ବୃଦ୍ଧ ବ୍ୟକ୍ତିମାନେ ସେମାନଙ୍କର ବାର୍ଦ୍ଧକ୍ୟ ସମୟରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତୁ ସେଥିପାଇଁ ସେମାନଙ୍କୁ ପ୍ରତି ମାସକୁ ମାସ ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ପ୍ରଦାନ କରାଯାଉଛି ଯାହାଦ୍ୱାରା କି ସେମାନଙ୍କର ଜୀବିକା ଅତି ସହଜରେ ଚାଲିପାରୁଛି ଏହାଦ୍ଵାରା ସେମାନେ ନିଜର ଗୁଜୁରାଣ ମେଣ୍ଟେଇବା ବା ଜରୁରୀ ଜିନିଷ କିଣିବାରେ ସମର୍ଥ ହେଇପାରୁଛନ୍ତି ଏହା ବ୍ୟତୀତ ବିଧବା ମହିଳାମାନଙ୍କୁ ମଧ୍ୟ ଭତ୍ତା ପ୍ରଦାନ କରାଯାଉଛି ଏବଂ ସରକାରଙ୍କ ଦ୍ଵାରା ସରକାରୀ ଡାକ୍ତରଖାନାରେ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା କରାଯିବା ସହ ସେମାନଙ୍କ ରୋଗ ପରୀକ୍ଷା କରି ସେମାନଙ୍କୁ ଆବଶ୍ୟକୀୟ ଔଷଧ ମଧ୍ୟ ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯାଉଛି ଏହା ବାଦ୍ ସରକାର ମଧ୍ୟ ମାଗଣା ଜରୁରୀକାଳୀନ ଆମ୍ବୁଲାନ୍ସ ଯୋଜନା ପ୍ରଦାନ କରୁଛନ୍ତି ଯାହାଦ୍ୱାରା ଗରିବ ଲୋକମାନେ ମାଗଣା ଆମ୍ବୁଲାନ୍ସ ସେବା ପାଇ ବହୁତ ମାତ୍ରାରେ ଉପକୃତ ହୋଇପାରୁଛନ୍ତି